ଆମ ଅଞ୍ଚଳରେ ଗୋଟେ କୃଷି ଯୋଗାଣ ଷ୍ଟୋର୍ର ଆବଶ୍ୟକ ଅଛି ଏଠି କୃଷି ଯୋଗାଣ ଷ୍ଟୋର୍ ନାହିଁ ଯଦି କୃଷି ଯୋଗାଣ ଷ୍ଟୋର୍ କରାଯାଏ ତା'ହେଲେ କୃଷି ପାଇଁ ବହୁତ ଲାଭଦାୟକ ହବ ଏଠି ଆମ ଯେଉଁ କୃଷକ ମାନେ ଯେଉଁ ଜିନିଷ ଉତ୍ପାଦନ କରୁଛନ୍ତି ତାକୁ ଷ୍ଟୋରେଜ୍ କରି ପରେ ସେମାନେ ମାର୍କେଟ୍ରେ ବିକ୍ରି କରିପାରିବେ ଆଉ ବହୁତ ପ୍ରଫିଟ୍ ହବ ଏଥିରେ ଏମିତିକି ଯଦି ଷ୍ଟୋର୍ ନଥିବ ତା'ହେଲେ ଆମେ ସେ ଜିନିଷକୁ ବିକ୍ରି କରୁଛେ କିଛି ପଚି ସଢ଼ିଯାଉଛି କିଛି ନଷ୍ଟ ବି ହେଇଯାଉଛି ଯଦି ଷ୍ଟୋର୍ ରୁହେ ତା'ହେଲେ ଆମର ସେ ବହୁତ ଉପକାର ଆସିବ ଆଉ ଷ୍ଟୋର୍ ବି ଏ ଅଞ୍ଚଳରେ ନାହିଁ କୃଷି ଷ୍ଟୋର୍ ଆଉ କୃଷି ଷ୍ଟୋର୍ଟି ନେସେସେରୀ କୃଷି ଷ୍ଟୋର୍ ଦ୍ୱାରା ଆମେ ବହୁତ ଉପକୃତ ହେଇପାରିବା କୃଷକମାନେ ଯେଉଁ ଫସଲ କଲେ ତାକୁ କିଛି ମାର୍କେଟ୍ରେ ବ୍ୟବହାର କଲେ ବିକ୍ରି କଲେ କିଛି ଆଉ କିଛି ଷ୍ଟୋରେଜ୍ କରିଦେଲେ ଷ୍ଟୋରେଜ୍ କରିଦେଲେ ଆବଶ୍ୟକ ହିସାବରେ ଜିନିଷ ଚାଲିଲା ଆବଶ୍ୟକ ହିସାବରେ ଜିନିଷ ଯିବ ଏମିତି କ'ଣ ଆବଶ୍ୟକ ଯେତିକି ଅଛି ତା'ଠୁ ଅମଳ ଟାଇମ୍ରେ ତା'ଠୁ ଅଧିକା ଯାଉଛି ଆବଶ୍ୟକ ହିସାବରେ ଜିନିଷ ଗଲେ ବେଟର୍ ହବ